ମୁଁ ଗୋଟିଏ ପାଞ୍ଚ ଦିନ ତଳେ ଗୋଟିଏ କାନର କିଣିଥିଲି ହେଲେ ସେ କାନର ଦେଖିବାକୁ ବହୁତ ସୁନ୍ଦର ହେଲେ କଣ ହବ ସବୁ ଷ୍ଟୋନ ଝଡ଼ିଯାଉଛି ଗୋଟିଏ ଦିନ ବି ମୁଁ ପିନ୍ଧିପାରିଲିନାହିଁ ନା ଘରେ ନା ବାହାରେ ଶହେ ଟଙ୍କା ମୋର କ୍ଷତି ହୋଇଗଲା ଆଉ ଦିନେ ବି ସେ ଦୋକାନରୁ ମୁଁ କିଣିବିନାହିଁ ସେ ଶହେ ଟଙ୍କା ଥିଲେ ମୁଁ ଆଉ କେତେ କଣ କରିଥାନ୍ତି କାନର ପାଇଁ ବୋଲି ମୁଁ ଝଗଡ଼ା କରିଥିଲି ଘରେ ସେ କାନର ପାଇଁ ହିଁ ଆଜି ଗାଳି ଶୁଣୁଛି